ହଁ କୁହନ୍ତୁ ନିଶ୍ଚିତ ନିଶ୍ଚିତ ଭାବେ ଆମର ଏଠି ସମସ୍ତଙ୍କ ଅପେକ୍ଷା ଆମ ନିଶ୍ଚିତ ଭାବେ ସୁବିଧା ରେଟ୍ରେ ଏବଂ ସମୟ ଠିକ ସମୟ ଅନୁସାରେ ଆପଣଙ୍କ ପାଖରେ ମାଲ ପହଞ୍ଚିଯିବ ମାର୍ଚ୍ଚ ପନ୍ଦର ତାରିଖ ଠିକ ଅଛି ହଁ ମେନସନ୍ କରିନେଉଛୁ ଆମେ ପହଞ୍ଚିଯିବ ଆପଣଙ୍କ ପାଖରେ